ଆମେ ଆମ ସ୍କୁଲ୍ରେ ଗୋଷ୍ଠୀ ସହିତ ଦୌଡ଼ିଛନ୍ ଦୌଡ଼ିଛୁ ସେ ଦୌଡ଼ ପ୍ରତିଯୋଗିତା ଆମକୁ ବହୁତ ଭଲ ଲାଗିଥାଏ ଦୌଡ଼ରେ ଫାଷ୍ଟ୍ ସେକେଣ୍ଡ୍ ଥାର୍ଡ଼୍ ପ୍ରାଇଜ୍ବି ମଧ୍ୟ ମିଳିଥାଏ ଓ ସେହି ପ୍ରାଇଜ୍ ଆମକୁ ମିଳି ସାରିବା ପରେ ଆମେ ବହୁତ ଖୁସି ହୋଇଥାଉ ସେହି ପ୍ରାଇଜ୍ ରଖିଥାନ୍ତି ସାର୍ ମାନେ ଓ ଯେମିତିକି ଆମେ ଏକୁଟିଆ ଦୌଡ଼ି ନଥାଉ ଏକୁଟିଆ ଦୌଡ଼ିଲେ ଆମକୁ ଭଲ ଲାଗି ନଥାଏ ଯେମିତି ଆମେ ଗୋଷ୍ଠୀ ସହିତ ମିଶି ଦୌଡ଼ିଲେ ବହୁତ ଭଲ ଲାଗେ ଗୋଷ୍ଠୀ ସାଙ୍ଗରେ ମିଶିଲେ ସିନା ଫାଷ୍ଟ୍ ସେକେଣ୍ଡ୍ ଥାର୍ଡ଼୍ ପ୍ରାଇଜ୍ ମଳିବ ସେମିତିକି ସେଥିବେଳେ ଆମେ ବହୁତ ଭଲ ପାଇବା ମଳିିଥାଏ ଓ ସେହି ଜିନିଷକୁ ଆମେ ବହୁତ ଭଲ ଭାବରେ ଖେଳକୁଦ ଭାବରେ ମଧ୍ୟ ଖେଳିଥାଉ ଓ ଆମକୁ ବହୁତ ଭଲ ଲାଗିଥାଏ ଗୋଷ୍ଠୀ ସାଙ୍ଗରେ ମିଶିଲେ ବହୁତ ଭଲ ଲାଗିଥାଏ ଯେମିତିକି ଆମେ ବହୁତ ଭଲ ଭଲ ଭଲ ଦୌଡ଼ି ଥାଉ ଓ ଆମକୁ ବହୁତ ଭଲ ଲାଗିଥାଏ ସେମାନଙ୍କ ସହିତ ମିଶିକି ବ୍ଲକ୍ରେ ଦୌଡ଼ିଥାଉ ଯେମିତିକି ଦୌଡ଼ ସମୟରେ ଫାଷ୍ଟ୍ ସେକେଣ୍ଡ୍ ଥାର୍ଡ଼୍ ହୋଇଥାନ୍ତି ଓ ଯେଉଁମାନେ ରହିଗଲେ ସେମାନଙ୍କୁ ପ୍ରାଇଜ୍ ମିଳି ନଥାଏ ଓ ଯେଉଁମାନେ ଭଲ ଦୌଡ଼ିଥାନ୍ତି ତାକୁ ଭଲ ପ୍ରାଇଜ୍ ମିଳିଥାଏ ଓ ବହୁତ ଖୁସିରେ ଆମେ ଭଲ ପାଇବା ଆଶା କରିଥାନ୍ତୁ ଓ ସେହି ଭଲ ପାଇବା ଦୌଡ଼ ପ୍ରତିଯୋଗିତାରେ ଆମେ ବହୁତ ଭଲ ପୂର୍ଣ୍ଣ କରିଥାଉ ଓ ବହୁତ ଭଲ ଲାଗିଥାଏ